ଆମ ରାଜ୍ୟରେ ଟେଲି ମେଡ଼ିସିନ ବ୍ୟବହାର ହୁଏ ଆମ ଆମେ ଫଟୋ ଉଠାଇ କରି ଅନଲାଇନ୍ରେ ଛାଡ଼ିଦେଲେ ସେ ଅନଲାଇନ୍ରେ ଦେଖି କରି ଔଷଧ ପଠାନ୍ତି ଡାକ୍ତରଙ୍କ ଧନ୍ୟ ନିଯୁକ୍ତି ହେଲା ଦେଖି କରି ଅନଲାଇନ୍ରେ ଦେଖି କରି ଚିକିତ୍ସା କରନ୍ତି ଆମ ରାଜ୍ୟରେ ଟେଲି ମେଡ଼ିସିନ ବ୍ୟବହାର ହୁଏ ଅନଲାଇନ୍ରେ ପଠାନ୍ତି ଆମ ଏଇଠି ହାତୁରିଆ ଡାକ୍ତର ଆସି କରି ବି ଦେଖନ୍ତି